ହଁ ସ୍ୱାଇଁ ବାବୁ ବହୁତ୍ ଦିନ୍ପରେ ଭେଟ୍ ହେନା ଏବେ କାଣା ହାଲ୍ଚାଲ୍ ନାଇଁ ଏଇଟା ସେ ଆମର ଲାଗି ଶାଢ଼ୀ ଗୋଟେ ନେବାର୍ ଥିଲା ତ ସେଥିର୍ଲାଗି ଇୟାଡ଼େ ଆଇଛେ ନାଇଁ କିନ୍ କିନ୍ କିନ୍ କିନ୍ ଥାନେ ଭଲ୍ ଭଲ୍ ଶାଢ଼ୀ ଶୁଢ଼ା ମିଲ୍ବ ଆଜ୍ଞା

ହୁଁ ଠକାଠକି ନାଇଁ କରନ୍ତୁ ଭଲ୍ଟା ଦେବେ ତ ଆରୁ ତୁ କାଁଟା ନବୁଁ ହୁଁ ଖାଲି ମୋର୍ ଆଖେପାଖେ ଭଲ୍ଟା ନେଇ ଯିବି ଆଜ୍ଞା ହୁଁ ମାଆର୍ ଲାଗି ତ ଏଇଟା ତାର୍ ସମ୍ୱଲପୁରୀୟା ଶାଢ଼ୀ ଯେନ୍ତା ଶାଢ଼ୀ ଗୁଟେ ଠିକ୍ ମୁଇଁ ଦେବାର ଅଛି ହୁଁ ହୁଁ ହଁ ହଁ ହଁ ହଁ ତୁ ଭଗବାନେ ଶାଢ଼ୀ ଏମ୍ତା ଶାଢ଼ୀ ଆଣୁ ଘରୁ ବାହାରିବା ତ ଟା ହଁ ହଁ ଆରୁ ଇନ୍ହେ ଟା କାଣାଟା ମୁଁ ନି ହେ ସମ୍ୱଲପୁରୀ ଶାଢ଼ୀ ପାଟ୍ ଶାଢ଼ୀ ତାକୁ ଆରୁ ହଏ ହଏ ହଏ ମାଆ ଭଉଣୀମାନଙ୍କ ପାଖେ ତ ନେବାର ଅଛି ତ ଆରୁ ହଁ ହଁ

ଆରୁ ନୂଆ ଲୁଗାଟା ହୁଁ ଆରୁ

ହଁ ଆର୍